ମୋତେ ରୋଷେଇ କର୍ବାକୁ ଭଲ୍ ଲାଗ୍ସି ଆରୁ ମୁଇଁ ରୋଷେଇ କରସିଁ ଆର୍ ସମସ୍ତଙ୍କୁ ସମାନ୍ ଭାବରେ ବାଣ୍ଟି ଦେସିଁ ଆର୍ ସବୁ ଲୋକ୍ ବି ମୋତେ ନେଇଁ କେଁ ଆମର୍ ପରିବାର୍ ନେ ଜେନ୍ ଆମେ ଭାଇ ଭାଇ ମନ୍କର୍ ଭିତ୍ରେ ଜେନ୍ ସବ୍କର୍ନୁ ମୁଇଁ ବଡ୍ ଆରୁ ମୋତେ ବି ସବୁ ଲୋକ୍ କହେସନ୍ ଆର୍ ନାଇଁ ତୁମେ ଦିଅ ବଲିକରି କହେସନ୍ ଆର୍ ମୁଇଁ ସବ୍କେ ରୋଷେଇ କରସିଁ ବି ଆରୁ ଦେସିଁ ଆରୁ ଭଲ୍ ବି ଲାଗ୍ସି ହେଲେ ମୋତେ କେନ୍ ଜିନିଷ୍ ହେନ୍ତା କଷ୍ଟ ବେଶି ନାଇଁ ଲାଗେ ସବୁ କର୍ବାକେ ଏକା ଭଲ୍ ଲାଗ୍ସି ଡାଲି ତରକା କାରୀ ପନିର୍ ଛତି ସବୁ ମୁଇଁ ରାନ୍ଧି ବି ଜାନ୍ସି ଆରୁ ସବୁ ମୋତେ ସୁବିଧା ବି ଲାଗ୍ସି ମୋତେ କଷ୍ଟ ନାଇଁ ଲାଗେ ହେଲେ ଗୁଟେ ଜିନିଷ୍ କଷ୍ଟ ଲାଗ୍ସି ମୋତେ ମିଠା ମୁଠି ବନା ନେଇଁ କେଁ ମୁଇଁ ଟିକେ ଏନ୍ତା ବନେଇଁ ନେଇଁ ଜାନେ କି କିଛି ନେଇଁ ଇଟା ଟିକେ ବେଶି କଷ୍ଟ ଲାଗ୍ସି ଜେନ୍ଟା ସହଜିଆ ଜିନିଷ୍ ବନେଇ ପାର୍ସି ବେଶି ଏନ୍ତା ମିଠା ମୁଠି ମାନେ ଟିକେ ମୋର୍ ଦ୍ୱାରା ଟିକେ ନାଇଁ ହେଇପାରେ ଆରୁ ରୋଷେଇ ବୋଲେ ତୁମେ ମାଂସ ଡାଲି ତରକାରୀ ତୁମେ ସବୁ ଜିନିଷ୍ ମୁଇଁ କରି ପାରସିଁ ଆର୍ ଦେଇ ବି ପାରସିଁ ସବ୍କେ ସାମେ କେବେ ବି ମୋତେ କେହି କିଛି ନେଇଁ ବୋଲନ୍ତ କି କେବେ ବି କିଛି ନେଇଁ କହନ୍